ମୁଁ ଜାଣିନାହିଁ କି ଅନ୍ୟ ଗ୍ରହରେ ଜୀବନ ଅଛି ବୋଲି ମୁଁ ଗୋଟେ ଦିନ ଟିଭିିରେ ଏଲିଅନ୍ ବିଷୟରେ ଦେଖିଲି ମୁଁ ତାହା ଓଡ଼ିଶା ଘର ମହିଳାଙ୍କୁ ପଚାରିଲି ସେ କହିଲେ ହଁ ଆମେ ଯେମିତି ଗୋଟେ ଗ୍ରହରେ ରହୁଛେ ସେମିତି ଅନ୍ୟ ଅନ୍ୟତ୍ର ଗ୍ରହରେ ମଧ୍ୟ ମଣିଷ ରହୁଛନ୍ତି ଆମ ଭଳି ସେମାନେ ଗ୍ରହ ଅଲଗା ସେମାନଙ୍କ ଚାଲିଚଳଣି ମଧ୍ୟ ଅଲଗା ସେଥିପାଇଁ ମୁଁ ଏମିତି ଭାବେ